ପନ୍ଦର ଜାନୁଆରୀ ଉଣେଇଶ ଶହ ଶତାନବେ ଉଣେଇଶ ଅଗଷ୍ଟ ଦୁଇ ହଜାର ଚାରି ବାଇଶ ନଭେମ୍ବର୍ ଦୁଇ ହଜାର ଆଠ ପଚିଶ ଅକ୍ଟୋବର୍ ଦୁଇ ହଜାର ପାଞ୍ଚ ତିରିଶ ଡ଼ିସେମ୍ବର୍ ଦୁଇ ହଜାର ବାଇଶ